ଫାଇଭ୍ ଡେୟସ୍ ଦ୍ୟାଟ୍ ଆଇ ରିମେମ୍ବର ପନ୍ଦର ଅଗଷ୍ଟ ଦୁଇ ହଜାର ସତର ଚଉଦ ଫେବୃୟାରୀ ଦୁଇ ହଜାର ଅଠର ଛବିଶ ଅକ୍ଟୋବର ଦୁଇ ହଜାର ଉଣେଇଶ୍ ଆଠ ମାର୍ଚ୍ଚ ଦୁଇ ହଜାରେ କୋଡ଼ିଏ ପାଞ୍ଚ ସେପ୍ଟେମ୍ବର ଦୁଇ ହଜାର ଏକୋଇଶ ଏହି ଦିନ ଗୁଡ଼ିକ ମୋ ପାଇଁ ମେମୋରେବଲ ଡ଼େ